ଆପଣଙ୍କ ଅଞ୍ଚଳରେ କେଉଁ ଧାର୍ମିକ ପର୍ବ ପାଳନ କରାଯାଏ ଏବଂ ସେଗୁଡ଼ିକୁ କିପରି ପାଳନ କରାଯାଏ ହଁ ଆମ ଅଞ୍ଚଳରେ ଧାର୍ମିକ ପର୍ବ ପାଳନ କରାଯାଏ ସେ ହେଉଛି ଦୁର୍ଗା ପୂଜା ଆମ ଅଞ୍ଚଳେ ଧୂମଧାମରେ ଦୁର୍ଗା ମାତାଙ୍କୁ ପୂଜା କରନ୍ତି ଦୁର୍ଗା ମାତା ନଅ ଦିନ ଧରି ପାଳନ ହୁଏ ଦୁର୍ଗା ମାତାଙ୍କର ନଅଟି ନାମ ହେଲା ଚନ୍ଦ୍ର ଘଣ୍ଟା କୁସମାଣ୍ଡା ସିଦ୍ଧିଦାରି ମହାଗୌରୀ କାଳରାତ୍ରି ବ୍ରହ୍ମଚାରିଣୀ କାର୍ତ୍ତୟନୀ ଶୈଲପୁତ୍ରୀ ଏଗୁଡ଼ି ହେଲା ଲୋକ ହେଲା ମାତା ଦୁର୍ଗାଙ୍କ ନଅଟି ନାମ ମାତା ଦୁର୍ଗାଙ୍କୁ ନଅଟି ଦିନ ଲୋକମାନେ ପଦ୍ମଫୁଲ ଅର୍ପଣ କରନ୍ତି ମାତା ଦୁର୍ଗାଙ୍କୁ ଲୋକମାନେ ବହୁତ ଶ୍ରଦ୍ଧାରେ ପୂଜା କରନ୍ତି ନଅଟି ଏବଂ ଦଶଦିନରେ ମହିଷାସୁରକୁ ମାତା ବଧ କରନ୍ତି ଏବଂ ଦଶମ ଦିନରେ ପ୍ରଭୁ ଶ୍ରୀରାମ ରାବଣଙ୍କୁ ମଧ୍ୟ ବଧ କରିଥିଲେ ସେଥିପାଇଁ ଲୋକମାନେ ସେହି ସ୍ମରଣୀୟ ଦିନକୁ ମନେ ରଖିବା ପାଇଁ ରାବଣ ମଧ୍ୟ ମଧ୍ୟ ପାଳନ କରନ୍ତି ରାବଣକୁ ମାତା ଦୁର୍ଗା ଶ୍ରୀରାମଙ୍କୁ ରବଣକୁ ବଧ କଲାବେଳେ ମାତା ଦୁର୍ଗା ମଧ୍ୟ ସାହାଯ୍ୟ କରିଥାନ୍ତି ମାତା ଦୁର୍ଗାଙ୍କୁ ଶ୍ରୀରାମ ନବମ ରାତ୍ରିରେ ତାଙ୍କ ଆଖିକୁ କମଳ ପୁଷ୍ପ ଥିବାରୁ ଅର୍ପଣ କରିଥିଲେ